ସ୍ନିଗ୍ଧାରାଣୀ ମିଶ୍ର କହୁଥିଲେ ନା ହଁ ଦଶ ନମ୍ବର୍ ପାଳି ପଡ଼ିଲା ଆସନ୍ତୁ ହଁ କ'ଣ ହୋଇଛି ନାଁ ନାଁ କେତେ ହଁ ହଁ କୁହ ନାଁ ଆଗ କୁହ ନାଁ କ'ଣ ବୟସ କେଉଁଠୁ ଆସିଛ ହଉ ଠିଆ ହେଲ ଟିକିଏ ୱେଟ୍ ମେସିନ୍ରେ ଠିଆ ହୁଅ ଟିକିଏ କେତେ ୱେଟ୍ ଅଛି ଆଗ ଦେଖିବା ଛଅ ସିଷ୍ଟି ଟୁ କ'ଣ ଖାଉଛ କ'ଣ ହୋଇଛି କ'ଣ ହୋଇଛି କ'ଣ ତୁମର କୁହ ଥଣ୍ଡା ଜ୍ଵର ଥଣ୍ଡା ଜ୍ଵର ଦିନକୁ କେତେ ଥରେ ଗାଧୋଉଛ ଥରେ ଗାଧୋଉଛ ଆଉ ଖାଉଛ ପିଉଛ ଠିକ୍ ଠାକ୍ କ'ଣ ଇଆଡୁ ସେଆଡୁ ଜିନିଷ କିଛି ଖିଆ ପିଆ ଆଉ ପଖାଳ ପଖାଳ ବୋଧେ ଟିକିଏ ଖାଇଦେଇଛ ଆଉ ଆଉ କ'ଣ ଅଛି ଖାଲି ଜ୍ଵର ଥଣ୍ଡା ନା ଆଉ କ'ଣ ହେଉଛି ଆଉ ଛୁଆ ଛୋଟ ଛୁଆ ଅଛନ୍ତି କି ଛୋଟ ଛୁଆ ଅଛନ୍ତି ହଁ ସେଇ ଜ୍ଵର ହେଲା ଟାଇମ୍ରେ ଛୁଆକୁ କ୍ଷୀର ଦେଉଛ ହଁ ଛୁଆକୁ ବି ଟିକିଏ ତାକୁ ଦେଖିବ ଛୁଆକୁ ଯାହା ଛୁଆକୁ ଠିକ୍ ଠାକ୍ ମେଡ଼ିସିନ୍ ଦେଉଛ ତ ଆଉ ତୁମଠୁ ଜ୍ଵର ହେଲା ପରେ ତୁମଠୁ ଖାଇ ସାରିଲା ପରେ ଛୁଆ ବାନ୍ତି କରୁଛି କି କିଛି ହୋଇଥିଲା ଛୁଆର କାଶ ବାଶ ବର୍ତ୍ତମାନ ତ କିଛି ନାହିଁ ଆଉ ତୁମର ଯାହା କାଶ ତୁମର ଯାହା କାଶ ହେଉଛି ଆଉ ତଣ୍ଟି ଦରଜ ହେଉଛି ହଁ ହଉ ମୁଁ ମେଡ଼ିସିନ୍ ଲେଖିଦେବି ହଉ ଶୁଣ ଏକ ନମ୍ବର୍ ମେଡ଼ିସିନ୍ଟା ଲେଖୁଛି ଆଉ କାଲ୍ପୋଲ୍ ଛଅଶହ ପଚାଶ ଆଉ ଡ଼ୋଲୋ ଛଅଶହ ପଚାଶ ଆଉ ଆଉ ଗୋଟେ ଲେଖୁଛି ଆଣ୍ଟିବାୟୋଟିକ୍ ଏଇଟା କ୍ଲାଭମ୍ ଛଅଶହ ପଚାଶ କ୍ଲାଭମ୍ ଛଅଶହ ପଚାଶ ଏଥିରୁ ଆଣିବ ଛଅଟା ଏଥିରୁ ଆଣିବ ଗୋଟେ ଛଅଟା ଛଅଟା ଆଉ କ୍ଲାଭମ୍ ଛଅଶହ ପଚାଶ ଦିନକୁ ଥରେ ଖାଇବ ଆଉ କାଲ୍ପୋଲ୍ ଦିନକୁ ଜ୍ଵର ଆସିଲେ ଥରେ ଯେତେ ଜ୍ଵର ଆସିବ ଦିନକୁ ତିନିଟା ପର୍ଯ୍ୟନ୍ତ ଖାଇ ପାରିବ ଆଉ ତଣ୍ଟି ଦରଜ ହେଉଛି ଲେଖି ଦେଉଛି ମଣ୍ଟେକ୍ ଏଲ୍ ସି ଏଇଟା ସନ୍ଧ୍ୟା ବେଳେ ଖାଲି ପେଟରେ ଗୋଟେ ଖାଇବ ଆଉ ଲେଖି ଦେଉଛି ଏଇଟା ହେଲା ଲ୍ୟାପୋଡ଼ି ଏଇଟା ହଉଛି ଗ୍ୟାସ୍ ଟାବ୍ଲେଟ୍ଟା ଲ୍ୟାପୋଡ଼ି ସକାଳୁ ଖାଲି ପେଟରେ ଦିନକୁ ଥରେ ଆଉ ବାନ୍ତି ହେଉଛି କି ବାନ୍ତି ହେଲେ ହଉ ହଉ ହଉ ହଉ ତା'ହେଲେ ହଉ ବାନ୍ତିର ସିରପ୍ ବାନ୍ତିର ଗୋଟେ ଟାବ୍ଲେଟ୍ ଲେଖି ଦେଉଛି ଓନ୍ଡ଼େମ୍ ଓନ୍ଡ଼େମ୍ ଟାବ୍ଲେଟ୍ଟା ଲେଖି ଦେଉଛି ବାନ୍ତି ପାଇଁ ଏଇଟା ଦେବା ନେଇକି ଖାଇବ ଆଉ ଛୁଆକୁ ଦେବ ସିନାରେଷ୍ଟ୍ ଲେଖି ଦେଇଛି ଯେତେ ଜ୍ଵର ଆସିବ ସେବେ ଦେବ ସିନାରେଷ୍ଟଟା ବି ପାରାସେଟାମୋଲ୍ ସେଇଟା ସିନାରେଷ୍ଟଟ୍ରେ ବି ପାରାସେଟାମୋଲ୍ ରହୁଛି ଆଉ ଯଦି ଜ୍ଵର ଆସିବ ଦେବ ଆଉ ତୁମେ ଯାଅ ଏତିକିରେ ଆଉ ତିନି ଦିନ ପରେ ଆସିବ